ଆମର ଯେମିତି ସମ୍ବାଦ ପେପର ଅଛି ଯେମିତି ବିଦେଶ ହଉ କି ବାଟଘାଟର ହଉ କି ଭଲମନ୍ଦ ଜାଗାରେ ହଉ ଆକ୍ସିଡେଣ୍ଟ ହଉ କି କିଛି ରୋଗ ବୈରାଗ ଆସୁ କି ଭଲମନ୍ଦ ହଉ ପେପରରେ ଏସବୁ ଆସୁଛି ତ ଆମେ ଜାଣିବାକୁ ମିଳୁଛି ସବୁକି ବାହାରର ଭଲ ମନ୍ଦ ଖବର କେଉଁଠି ଆକ୍ସିଡେଣ୍ଟ ହେଲା କି କାହାର କଣ ହେଲା ଆମେ ଜାଣିପାରୁଛୁ ପେପର ପଢ଼ିକି ସବୁ ଆସୁଛି ପେପରରେ ଆମେ ଗଣମାଧ୍ୟମରେ ଆଲୋଚନା ହଉଛି ପେପରରେ ଏ ସବୁ ନୂଆ ନୂଆ ଜିନିଷ ବାହାରିଥାଏ ଯାହାକି ଗଣମାଧ୍ୟମରେ ପ୍ରଚାର ହୋଇଥାଏ ଗଣମାଧ୍ୟମରେ ଆଲୋଚନା ହୋଇନଥିବା କୌଣସି ପ୍ରସଙ୍ଗ ଅଛି କି ହଁ ଅଛି ଯେମିତିକି କରୋନା ଆସିଥିଲା ଗଣମାଧ୍ୟମରେ ଉତ୍ପାଦାନ ହୋଇଥିଲା ପେପର ଦ୍ୱାରା ଆମେ ବହୁତ କିଛି ଜିନିଷ ଜାଣିବାକୁ ମିଳିଥାଏ ଯେମିତିକ କ୍ରୀଡ଼ା ହଉ କଳା ମାଧ୍ୟମ ହଉ କିଛି ଜିନିଷ ହଉ ପେପରରେ ଆମକୁ ବହୁତ ଜିନିଷ ମିଳିଥାଏ ଶିଖିବାକୁ ଜାଣିବାକୁ ମିଳିଥାଏ ପେପର ବି ବହୁତ ଗଣମାଧ୍ୟମରେ ବହୁତ କିଛି ଜିନିଷ ଶିଖିବାକୁ ମିଳିଥାଏ ଆଲୋଚନା ହୋଇଥାଏ ପେପରରେ ପାଣିପାଗ ବିଷୟରେ ବି ଆଲୋଚନା ହୋଇଥାଏ ଯେମିତି କି ଏସବୁ ଆଲୋଚନା ହୋଇଥାଏ